କୋଡ଼ିଏ ଡିସେମ୍ବର ଦୁଇହଜାର ଉଣେଇଶି ସାତ ଫେବୃୟାରୀ ଉଣେଇଶିଶହ ଅଠାନବେ ଦଶ ଅଗଷ୍ଟ ଦୁଇହଜାର ପନ୍ଦର ଡିସେମ୍ବର ଦୁଇହଜାର ଚଉଦ ବାଇଶି ଜୁନ୍ ଦୁଇ ହଜାର ପାଞ୍ଚ